ଆଜିର ଦୁନିଆରେ ଓଡିଆ ଭାଷାର ବକ୍ତାମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି କାରଣ ଓଡ଼ିଆ ଭାଷାରେ କଥାବାର୍ତ୍ତା କରିବାପାଇଁ ବା ଶୁଣିବାପାଇଁ କେହି ପସନ୍ଦ କରୁନାହାନ୍ତି